ଟେକ୍ନୋଲୋଜି ଲାଗି ପିଲାମାନେ ବହୁତ୍ ବିଭିନ୍ନ ପ୍ରକାର ଅଛନ୍ ଫୋନ୍ କମ୍ପୁଟର୍ ଟିଭି ଏଥି ଦେଖି ଦେଖି ବିଗୁଡ଼ୁଛନ୍ ଏଥି ଅଭ୍ୟାସ ହୋଇଯାଉଛି ଯେ ପାଠ୍ ବି ନା ପଢ଼ବାର୍ ଖାମିଁ କହିଲେ ବି ମୋବାଇଲ୍ ଦେଖିଲେ ଖାମିଁ ବୋଲ୍ଛନ୍ ଗାଧ୍ମି ବୋଲେ ବି ମୋବାଇଲ୍ ଦେଖିଲେ ଗାଧ୍ମି ବୋଲ୍ଛନ୍ ଯହିଁ ଗଲେ ବି ମୋବାଇଲ୍ ଦେଖି ଦେଖି ଯାଉଛନ୍ ଗେମ୍ ବି ଖେଳୁଛନ୍ ଖେଳୁଛନ୍ ପାଠ୍ ପଢ଼ା ବି ନା ପଢ଼ବାର୍ ଆଉ ଇଣ୍ଟରନେଟ୍ ଥି ଯାତଣା ଭାଇରାଲ୍ ହେଲେ ବି ସେଟା ବି ଆହୁରି ଦେଖୁଛନ୍ ପାଠ୍କେ ତ ବିଲ୍କୁଲ୍ ଧ୍ୟାନ୍ ନା ଦେବାର୍ କିଛୁ ମେସେଜ୍ ଆସିଲେ କିଛୁ ପୋଷ୍ଟ ହେଲେ ସୋଟା କେ ଆହୁରି ଧ୍ୟାନ୍ ଦଉଛନ୍ ଆଉ ଇନଷ୍ଟାଗ୍ରାମ୍ରେ ରିଲସ୍ ବନଉଛନ୍ ଭିଡ଼ିଓମାନ ବନଉଛନ୍ ପାଠ୍ ପାଠ୍କେ ବି ଏତେ ଧ୍ୟାନ୍ ନା ଦବା ଯେତେ ଇଣ୍ଟରନେଟ୍କେ ଧ୍ୟାନ୍ ଦଉଛନ୍ ପିଲାମାନେ ସେଥିନୁ ଟିକେ ଦୂର୍ ରଖ୍ବାର କଥା ମୋବାଇଲ୍ ବି ନାଇଁ ଦବାର କଥା ଛୁଆମାନଙ୍କୁ ପେହେଲା ପାଠ୍ ପଢ଼ାବାର୍ କଥା ପଛେ ମୋବାଇଲ୍ ଦେବାର କଥା